ପାଣିରେ ପହଁରିବା ଗୋଟେ ଭଲ ଶାରୀରିକ ବ୍ୟାୟାମ ପାଣିରେ ଯେଉଁ ପହଁରାଯାଏ ସେତେବେଳେ ହାତଗୋଡ଼ ଏ ସମସ୍ତ ସଞ୍ଚାଳିତ ହେଇଥାଏ ଏହାଦ୍ୱାରା କ'ଣ ହୁଏ ନାଁ ଆମର ଶରୀର ଅଙ୍ଗଗୁଡ଼ା ଚାଳନ ହେଇଥାଏ ଆମ ଦେହରେ ରକ୍ତର ପ୍ରବାହିତ ମଧ୍ୟ ରକ୍ତ ସଞ୍ଚାଳନ ଭଲ ଭାବରେ ହେଇଥାଏ ଆମେ ମୋର ବେଶି ଆଗ୍ରହ ହେଇଛି ଆମ ଗାଁର ପୋଖରୀ ଯେଉଁଠିକି ଆମେ ସବୁ ପିଲାମାନେ ଏକାଠି ମିଶିକରି ପହଁରୁ ଆମ ଭିତରେ ପ୍ରତିଯୋଗିତା ହୁଏ ସେଇଠି ଆମେ ପହଁରିବା ଦ୍ୱାରା କ'ଣ ହୁଏ ନାଁ କିଏ ଆଗରେ ଯାଇକି ପହଞ୍ଚି ପାରିବ ଆର କୂଳରେ ନଦୀର ଆର କୁଳରେ ବା ଆମ ପୋଖରୀର ଆର କୂଳରେ ତେଣୁ ଆମ ଭିତରେ ଗୋଟେ ପ୍ରତିଯୋଗିତା ହୁଏ ଇଏ ଦ୍ୱାରା କ'ଣ ହୁଏ ଏଇ ଯେଉଁ ପହଁରାଟା ହୁଏ ସେ ପହଁରା ଦ୍ୱାରା ଆମର ଅଙ୍ଗର ଚାଳନା ବା ଏକ୍ସରସାଇଜ ହୁଏ ଆମ ଶରୀର ପ୍ରତି ଭଲ ହଏ ଆମ ଶରୀର ମଧ୍ୟ ଭଲ ରୁହେ